ହଁ ଭାଇ

ଫଳ ମୂଳ କ'ଣ ଅଛି ଆଚ୍ଛା ତାହେଲେ ଅର୍ଡ଼ର୍ ଦେଇଦିଅ ପାଞ୍ଚଶହ ଖଣ୍ଡେ

ନା ନା ଅଙ୍ଗୁରଟା କମ୍ ଲାଗି ସେଓଟା ଦଶ କିଲୋ ଦେବ

ହଁ କଦଳୀ ଅଛି ଯେ ରେଟ୍ କେତେ ଏଇଟା ଆସାମ ଆଉ ହଁ ଯେ ଚାରିଶହ ଦୁଇଟା ଆଉ ହଁ ସେଓ ପରା କହିଲି ଯେ ଦଶ କିଲୋ ହଁ ଡାଳିମ୍ବ ବି ଦି କେ ଜି ଖଣ୍ଡେ ଦେଇଦେବେ ସାର୍ ଦୁଇ କେ ଜି ପରା ହଁ ଯେ କହୁଛି ପରା ଦୁଇ କେ ଜି ହଁ ତାପରେ ଆଉ କିସ ଅଛି କମଳା

ହଁ ହଁ ହଁ କହ କମଳା ବି ଦେଇଦେଇଥା ସେଇ ଦୁଇ କେ ଜି ଭିତରେ ଆଉ ଇଏ ପରିବା କିସ ଅଛି ହଁ ଯେ ବନ୍ଧା କେତେ ନେ ଖା ଆଳୁ ତ ଗୋଟିଏ ବୁରା ବାଇଗଣ କେତେ ଆସିବ ବାଇଗଣ ଗାଜର ଗାଜର ଗାଜର

ଆଉ ମସଲା ଅଛି ସବୁ ପ୍ରକାର କି ତାହେଲେ ଏ ଦେଇଦେଇଥାଅ ମାନେ ଆମର

ହଁ ସବୁ ମିଶାଇକି ଦେଇ ଦିଅ ହଁ ଇଏ ତାପରେ ଇଏ ଆମର ଯେଉଁ ଇଏଟା ନେଇକରି ନା ଏଇ ବାଇଗଣଟା ଟିକେ ରେଟ୍ କମାଅ ଆଉ ଦେଇକରି ଏତେ ଜିନିଷ ନେଉଛି ଟିକେ ଆପଣଙ୍କର ଗାଡ଼ି ଗୋଟିଏ ଅଛିନା ହଁ ଠିକ୍ ଠିକ୍ ତାହାହେଲେ ତୁମର ହିସାବଟା କରିଦିଅ କେତେ କିସ ଏଷ୍ଟିମେଟ୍

ହଁ ଯେ ଟିକିଏ ଶୀଘ୍ର ଦେଖି କର